ବର୍ତ୍ତମାନ ଆମ ସମାଜରେ ଘଟୁଥିବା ଭାରତ ଦେଶରେ ରାଜନୀତି କହିବାକୁ ଗଲେ ବି ଜେ ପି ଏଥିରେ ଥିବା ସଦସ୍ୟମାନେ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି ଏବଂ ବି ଜେ ପି ସରକାର କାମ କରୁଅଛି ବି ଜେ ପି ସରକାରର ମୁଖ୍ୟ ଅଧିନାୟକ ଭାବରେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେ କି ବିଜେପିର କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ ଅର୍ଥନୀତି କଥା କହିବାକୁ ଗଲେ ଆମର ଦେଶ ଭାରତ ପୁରା ବିଶ୍ୱରେ ଚାରି ନମ୍ବର ଇକୋନୋମି ଭାବରେ ପରିଗଣିତ ହୋଇଛି ଯାହା ଆମେ ଆଶା କରୁଛୁ ଯେ ଆଗାମୀ କୋଡ଼ିଏ ବର୍ଷ ମଧ୍ୟରେ ଆମେ ପୁରା ବିଶ୍ୱର ତିନି ନମ୍ବର ଇକୋନୋମି ଭାବରେ ପରିଗଣିତ ହେବୁ